ଗ୍ରାମଅଞ୍ଚଳରେ ବିଭିନ୍ନ ପ୍ରକାର ଗେମ୍ ଗୁଡ଼ିକ ଆୟୋଜନ ହେବା ଫଳରେ ଲୋକମାନଙ୍କ ମଧ୍ୟ ରେ ସହଯୋଗ ମନବୃତି ବଢ଼ୁଛି ସେମାନେ ବିଭିନ୍ନ ଖେଳ ଆୟୋଜନ କରିବାରେ ପରସ୍ପରର ସାହାଯ୍ୟ ସହଯୋଗ କରୁଛନ୍ତି ଏବଂ ଧର ଆମ ଗାଁ ରେ ଖେଳ ହେଉଛି ଆମେ ଅନ୍ୟ ଗାଁ କୁ ନିମନ୍ତ୍ରଣ କରୁଛୁ ସେମାନେ ଆସୁଛନ୍ତି ଆମେ ବିଭିନ୍ନ ଶୃଙ୍ଖଳା ଶୃଙ୍ଖଳିତ ପରି ଶୃଙ୍ଖଳିତ ପରିବେଶ ପରିସ୍ଥିତି ଅନୁସାରରେ ସମସ୍ତଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଆମେ ଗୋଟେ ଖେଳ ପରିଚାଳନା କରୁଛୁ ଖେଳ ସରୁଛି ଏବଂ ଆମକୁ ଖୁସି ଲାଗୁଛି ତା'ପରେ ସେମିତି ଧର ସେମାନଙ୍କୁ ଅନ୍ୟ ଗ୍ରାମଅଞ୍ଚଳରେ ଯେତେ ଅନ୍ୟ ଗ୍ରାମରେ ଯେତେବେଳେ ବିଭିନ୍ନ ପ୍ରକାର ଗେମ୍ ମାନଙ୍କର ଆୟୋଜନ ହେଉଛି ସେଥିରେ ଆମେ ଅଂଶ ଗ୍ରହଣ କରୁଛୁ ତା ତା ତା ଫଳ ରେ ଆମମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଉଛି ଏବଂ ଆମେ ଯିବା ଆସିବା ମଧ୍ୟ ଆମର ଅଧିକା ରହୁଛି ଆମର ଆମ ମଧ୍ୟରେ ଭାବ ବିନିମୟ ବଢ଼ୁଛି ଏବଂ ତା ଦ୍ୱାରା ଆମର ମଧ୍ୟ ଶାରୀରିକ ବିକାଶ ସହିତ ଆମର ପରସ୍ପର ମଧ୍ୟରେ ପାରସ୍ପରିକ ସମ୍ପର୍କ ବଢ଼ୁଛି ଆମର ବନ୍ଧୁତା ବଢ଼ୁଛି ଆମ ମାନଙ୍କ ମଧ୍ୟରେ ଏକ ପ୍ରକାର ଯୋଗ ସୂତ୍ର ରକ୍ଷା ହେଇପାରୁଛି ଆଉ ଗେମ୍ ଖେଳିବା ଦ୍ୱାରା ଆମ ଗ୍ରାମାଞ୍ଚଳ ଲୋକମାନଙ୍କର ଅବସର ସମୟ ଗୁଡ଼ିକ ଆରମରେ କଟିପାରୁଛି ସେମାନଙ୍କର ମନୋରଞ୍ଜନ ହେଇପାରୁଛି ଯେଉଁମାନେ ଖେଳାଳି ସେମାନଙ୍କର ଶାରୀରିକ ଅଭିବୃଦ୍ଧି ହେବ ସହିତ ଯେଉଁମାନେ ଦେଖୁଛନ୍ତି ସେମାନଙ୍କର ମଧ୍ୟ ମନୋରଞ୍ଜନ ହେଉଛି ସେଥିରେ ବିଭିନ୍ନ ପ୍ରକାର ବ୍ୟବସାୟୀକ ସମ୍ପର୍କ ମଧ୍ୟ ବଢ଼ୁଛି ଯେଉଁଠି ଧର ଗୋଟେ ଜାଗାରେ ଗେମ୍ ଖେଳ ହେଉଛି ସେ ତା ପାଖାପାଖିରେ ଯେତେବେଳ ଗେମ୍ ହେଉଛି ଗୋଟେ ଖେଳ ଆୟୋଜନ ହେଉଛି ପାଖାପାଖିରେ ଯେଉଁ ମାନେ କିଛି ବ୍ୟବସାୟୀ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ କିଛି ବିକ୍ରି କରୁଛନ୍ତି ଏମିତି ଲାଭ ହେଇପରୁଛି